ହ୍ୟାଲୋ ଆପଣ ପାଇପ୍ ମିସ୍ତ୍ରୀ କହୁଥିଲେ ଟି ଆଉ ଟିକେ ଆପଣ ଟିକେ ଆସନ୍ତୁ ଟିକେ ଆମ ଘରକୁ ଟିକେ ସବୁ ଖରାପ ହେଇଯାଇଛି ଏଠି ସବୁ ଟାଙ୍କିରୁ ସବୁ ମାନେ ପାଣି ଫାଣି ଫାଟି ଚାରିଆଡ଼ୁ ସବୁ ଲିକେଜ୍ ଯେଉଁଠି ସଜାଡ଼ି ଦେବେ ମ ଆମର ଏଇ କନିକା ଛକ ଆପଣ ସେ ରାମଗଡ଼ ଭିତରକୁ ଆସିବେ ଆସିଲା ପରେ ସେ ମଙ୍ଗଳା ମନ୍ଦିର ଗୋଟେ ଥିବ ଟିକେ ଆଗକୁ ଆସିଲେ ବାମ ପଟ ଗଳି ଭିତରେ ପୁରା ଶେଷ ଘରଟେ ମାନେ ସବୁ ମାନେ ଟାଙ୍କି ପାଖରୁ ଗୋଟେ ପାଣି ଲିକେଜ୍ ହେଲା ଆଗେ ପାଇପ୍ରୁ ସେଇଟା ଏବେ ପୁରା ସବୁବେଳେ ଖାଲି ପାଣି ଲିକେଜ୍ ହେଉଛି କାହିଁକି ନା ମାନେ ସବୁ ପାଇପ୍ ଢ଼ିଲା ହେଇଯାଇଛି ମରାମତି ଦରକାର ପୁରୁଣା ହେଇଗଲାଣି ସବୁ ଜଙ୍କ୍ ଖାଇକି

ଆଚ୍ଛା ସବୁ ତ ପଇସା ବଢ଼ୁଛି ଆଉ ଆହା ନେବେ ଆଉ କ'ଣ କରିପାରିବା ନହେଲେ ଆମେ କେମିତି ଚଳିବା ଆଜ୍ଞା ଆପଣଙ୍କର କେତେ ଚାର୍ଜ ଅଛି ଆଚ୍ଛା ତିନି ଚାରି ଘଣ୍ଟା ଓହୋ ଏତେ ଦିନ ଲାଗିବ

ଆଚ୍ଛା ତା'ହେଲେ ଆପଣଙ୍କର କେତେ ଜଣ ଦୁଇ ଜଣ ମଜୁରିଆ ଆଣୁଛନ୍ତି

ଆଚ୍ଛା ଦୁଇ ଜଣ ଛଅ ଆଚ୍ଛା ହଉ ଆଜ୍ଞା କୁହନ୍ତୁ କୁହନ୍ତୁ

ଆଜ୍ଞା ଆଚ୍ଛା ହଉ ଆପଣ ଆସନ୍ତୁ କେବେ ଆସିବେ

ହଉ ମୁଁ ମୁଁ ଆପଣଙ୍କୁ ଆଡ଼ଭାନ୍ସ କେତେ ଦେବି ଛଅ ସାତ ଶହ ଦେଇଦେବି ହଉ ମୁଁ ଆପଣଙ୍କୁ କାଲି ଗାଡ଼ି ପଠାଇ ଦେବି ଆଜି ସନ୍ଧ୍ୟା ସୁଦ୍ଧା ଆଡ଼ଭାନ୍ସଟା ଦେଇଦେଉଛି ଆଉ ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ହଉ ଆଜ୍ଞା ରଖୁଛୁ